ହଁ ହ୍ୟାଲୋ ହଁ ଆଳୁ ଅଛି କି କେତେ ଅଛି କିଲୋ

ଏତେ ରେଟ୍ ହଁ ନେବାର ତ ଅଛି ବଡ଼ି କେତେ ଅଛି ବାପରେ ଏତେ ରେଟ୍ ନେଉଛ ଯେ ନାଇଁ ସେକଥା ମୁଁ ଜାଣିଛି ଯେ ଆମର ସିଆଡ଼େ କୋଡ଼ିଏ ଟଙ୍କା ଥିଲା ହଁ ଅଛି ତ ଓ ଭେଣ୍ଡି ଅଛି ନା ନାଇଁ ଆଉ କେତେ

ହଁ ଭାଇ ତୁମର ଦୋକାନରେ ଏତେ ସାମାନ ରେଟ୍ ହଁ ଏତେ ରେଟ୍ କଲେ ଆସିବେନି କଷ୍ଟମର୍ ମାନେ ହଁ ନା ସେଥିପାଇଁ ତ ପଚାରିଲି ହଁ ଟମାଟୋ ଅଛି ତା'ର କେତେ ଅଛି ଓହୋ ତ ଯେ ଟିକେ କମାଇକି ଦେଇପାରିବେ

କିଲୋଟା ବହୁତ ରେଟ୍ ହେଇଯାଉଛି ସବୁ ସାମାନଟା ହଁ ହଁ ଅଛି

ହଁ ଆଳୁ ବଡ଼ି ମିଶାଇକିନା